ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ପର୍ବପର୍ବାଣି ପାଳନ କରାଯାଉଛି ପାରମ୍ପରିକ ପର୍ବ ପାଳନ କରାଯାଉଛି ଯେପରି ଭାବରେ ରଥଯାତ୍ରା ହେଉ ମହାଶିବରାତ୍ରି ହେଉ ନୂଆଖାଇ ହେଉ ରଜ ହେଉ ତ ରଥଯାତ୍ରାରେ ଆମର ଏଠି ରଥ ରଥ ତିଆରି ହେଉଛି ଯାହା ଦ୍ୱାରା ବିଭିନ୍ନ ପ୍ରକାର ବିଭିନ୍ନ ଅଞ୍ଚଳରୁ ପାଖପାଖ ଆଖପାଖ ବହୁତ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସନ୍ତି ଆମର ଏ ଅଞ୍ଚଳକୁ ରଥଯାତ୍ରା ମନେଇବା ପାଇଁ ଏବଂ ତା ତା ବ୍ୟତୀତ ମହାଶିବରାତ୍ରି ମଧ୍ୟ ଆମର ଏ ଏଠି ଶିବ ମନ୍ଦିର ଗୋଟିଏ ଅଛି ତେଣୁ ମହାଶିବରାତ୍ରି ମଧ୍ୟ ବହୁତ ଧୁମଧାମରେ ପାଳନ କରାଯାଉଅଛି ଯେଉଁଠାରେକି ଲୋକମାନେ ଆସନ୍ତି ଜାଗର ଜାଳିବା ପାଇଁ ସେଠାକୁ ଆସନ୍ତି ଏବଂ ତା ସହିତ ନୂଆଖାଇ ମଧ୍ୟ ବହୁ ଯେହେତୁ ଆମର ଏଠି କୃଷି ମାନେ ବିଭିନ୍ନ ପ୍ରକାର କୃଷି ତେଣୁ ରହୁଛନ୍ତି ତେଣୁ ସେମାନେ ସେଥିପାଇଁ ନୂଆଖାଇ ମଧ୍ୟ ବେଶ୍ ଜୋରରେ ପାଳନ କରାଯାଏ